ହଁ ବହୁତ ପାଠ ପଢ଼ିଛେ ଅଲଗା ମାନେ ବହୁତ ପାଠ ପଢ଼ିକି ବେଶୀ ଷ୍ଟ୍ରଗଲ୍ ପାଇଁ ବେଶୀ କରୁଛେ ହଁ ମୋର ପଢ଼ୁ ଆମର ଗ୍ରାଜୁଏଟ୍ କମ୍ପ୍ଲିଟ୍ ହେଇକି ଆଉ ବିନା ବେଶୀ ଷ୍ଟ୍ରଗଲ୍ କରିକି ବେଶୀ ଚାକିରୀ ପାଇଁ ଟ୍ରାଏ କରୁଛ ବିନା ଏମ୍ପ୍ଲୋଇମାନେ ଘର ଘର ବୁଲି ଏମିତି କାମ ଏମିତି କାମ ଦ୍ୱାରା କାମ ଚାଲିଛି ସେଥିଦ୍ୱାରା ଆମକୁ ବହୁତ ମାନେ ଷ୍ଟୁଡ଼େଣ୍ଟ୍ ଲାଇଫ୍ ବେଥୀ ବେଶୀ ଅଲଗା କରିବା ପାଇଁ ବହୁତ କାମ କରିବା ପାଇଁ ପଡ଼େ ମୋ ପାଠ ଗ୍ରାଜୁଏଟ୍ ଏମିତି ସରେଇକି ଆମେ ବହୁତ ବେଶୀ ଚାକିରୀ ପାଇଁ ଟ୍ରାଏ କରିଥିଲୁ ବହୁତ ଷ୍ଟ୍ରଗଲ୍ କରୁଛୁ ତା'ଦ୍ୱାରା ଆମେ ବହୁତ ଆମେ ପାଠ ପଢ଼ିବା ଦ୍ୱାରା ଆମେ ଅଲଗା ପାଠ ଏଗ୍ରିକଲଚର୍ କିମ୍ବା ଡିପ୍ଲୋମା ଗୋଟେ କ'ଣ ପାଠ ପଢ଼ିକି ଆମେ ରହିପାରିବା ମାନେ ବେଶୀ ଷ୍ଟ୍ରଗଲ୍ କରିବା ହିଁ ଆମକୁ ଗୋଟେ କିମ୍ବା ଚାକିରୀ କିମ୍ବା ଏମିତି ପାଠ ଦ୍ୱାରା ରହିପାରିବ ସେଥିଦ୍ୱାରା ଆମେ ବହୁତ ପାଠ ପଢ଼ିବା ପାଇଁ ବୋହୁତ ଷ୍ଟ୍ରଗଲ୍ ବହୁତ ପାଠ ପଢ଼ିବା ଦରକାର ପାଠ କିମ୍ବା ଜେନେରାଲ୍ ନଲେଜ୍ ସେମିତି ଧରିଲେ ହିଁ ଆମକୁ ଭଲ ଚାକିରୀ କିମ୍ବା ଏମିତି ମିଳିପାରିବ ହଁ ବହୁତ ଅନ୍ୟ ଅଞ୍ଚଳ ବୁଲିବୁଲି ବହୁତ କାମ ଅଲଗା ଲୋକଦ୍ୱାରା ଶିଖିବା ଯାହାମାନେ ଚାକିରୀ କରୁଥିବା ଲୋକ ସେମାନଙ୍କଠୁ ଶିଖିପାରିବା ଅଧିକ କ'ଣ ପାଠ ପଢ଼ିବା ଦ୍ୱାରା ଆମେ ବହୁତ ଚାକିରୀ କିମ୍ବା ଅଲଗା କାମ କିମ୍ବା ଗୋଟାଏ ଗାଁ ଘର ଘର ବୁଲି ଅନ୍ୟ ଲୋକମାନଙ୍କ ସହିତ ମିଶି ଶିଖିବାରେ ତାଙ୍କଠୁ ସବୁ ସେଥିଦ୍ୱାରା ଚାକିରୀ କରିବାପାଇଁ ବହୁତ ବହୁତ ତଫାତ୍ ଅଛି ପାଠ ପଢ଼ିବା ଦ୍ୱାରା ପାଠ ପଢ଼ିଲେ ହିଁ ସେ ସବୁ ଶିଖିପାରିବା ଯାହା ଗ୍ରାଜୁଏଟ୍ ଗ୍ରାଜୁଏଟ୍ କମ୍ପ୍ଲିଟିଂ ଡିପ୍ଲୋମା କିମ୍ୱା ଇଂଜିନିୟରିଂ ପାଠ ସବୁ ପାଠ ପଢ଼ିଲେ ହିଁ କିଏ କେଉଁ ଲାଇନ୍ରେ ଯାଇପାରିବ ପାଠ ପଢ଼ିବା ଦ୍ୱାରା ମୁଁ ବହୁତ ଶିକ୍ଷତ ଶିକ୍ଷିତ ଲୋକ ସହିତ ମିଶିଲେ ହିଁ ସବୁ ଶିଖିପାରିବା ପାଠ ପାଠ ପଢ଼ିବା ଦ୍ୱାରା ଆମକୁ ବହୁତ ଭଲଲାଗେ ଚାକିରୀ ଚାକିରୀ ପାଇବା ପାଇଁ ବହୁତ ଷ୍ଟ୍ରଗଲ୍ କରିବାକୁ ପଡ଼େ କିମ୍ବା ଗଭର୍ଣ୍ଣମେଣ୍ଟ ଚାକିରୀ କିମ୍ବା ପ୍ରାଇଭେଟ୍ ଚାକିରୀ ପାଇଁ ବହୁତ କଷ୍ଟ କରିବାକୁ ପଡ଼େ ପାଠ ପଢ଼ିବା ଦ୍ୱାରା ହିଁ ଆମେ ସେହି ଚାକିରୀକୁ ଖୋଜିପାରିବା